ମୋର ପାଖରେ ଦୁଇଟା ଗାଇ ଆର୍ ଦୁଇହଳ ବଳଦ ଅଛନ୍ତି ମୁଁ ଏହିମାନଙ୍କର ବହୁତ ଯତ୍ନ ନେସିଁ କିଛିଦିନ ଆଗରୁ ଆମର ଗାଇ ଗୋଟିଏ ଛୁଆ ଜନ୍ମ କରିଥିଲା ସେଇଟାର ଲାଗି ମୋତେ ଟିକିଏ ଅଧିକ ଯତ୍ନ ନେବାକୁ ପଡ଼୍ସି କାରଣ ଯେତେବେଳେ ବାଛୁରୀ ଛୁଆ ଜନ୍ମ ହେସି ସେ ଚାଲି ବୁଲି ନାହିଁ ପାର୍ସି ଆର୍ ତା'ର ଶରୀରର ଯତ୍ନ ମଧ୍ୟ ବେଶି ଦେଖିବାକୁ ପଡ଼୍ସି